ଆମ ଭାରତରେ ଦୁଇ ପ୍ରକାର ଗଣତନ୍ତ୍ର ଦେଖିବାକୁ ମିଳେ ପ୍ରତ୍ୟକ୍ଷ ପରୋକ୍ଷ ପ୍ରତ୍ୟେକ୍ଷ ମାନେ ଯିଏ ପ୍ରତ୍ୟେକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ପରୋକ୍ଷ ମାନେ ଯିଏ ମାନେ ଅନ୍ୟ ଦ୍ୱାରା ଶାସନ କରେ ତ ଆମ ଓଡ଼ିଶାରେ ବି ଜେ ପି ବି ଜେ ଡ଼ି ଦୁଇ ପ୍ରକାର ବି ଜେ ପି ହେଉଛି ପ୍ରଧାନମନ୍ତ୍ରୀ ବି ଜେ ଡ଼ି ହେଉଛି ମୋଦି ତ ମୋଦି ଲୋକ ମୋଦି ଗୁଜୁରାଟର ଆଉ ବି ଜେ ପି ଆମ ଓଡ଼ିଶାର ଆମକୁ ପ୍ରଧାନମନ୍ତ୍ରୀ ବହୁତ ବହୁତ ସାହାଯ୍ୟ କରେ ଗରିବ ଲୋକମାନଙ୍କୁ ଘର ନଥାଏ ଘର ଦିଏ ଏବେ ହେଲ୍ଥ କାର୍ଡ଼ ଆଉ ଇନ୍କମ୍ ଲେବର୍ ସାର୍ଟିଫିକେଟ ଆଉ ପଢ଼ିବା ପାଇଁ ମଧ୍ୟ ସ୍କଲାରସିପ୍ ଇତ୍ୟାଦି ଇତ୍ୟାଦି ମୋଦୀ ଆମକୁ ସାହାଯ୍ୟ କରେ ସାହାଯ୍ୟ କରିବା ଦ୍ୱାରା ଆମର କିଛି ବହୁତ କାମରେ ଆସେ ଯେଉଁମାନକୁ ଖାଦ୍ୟ ଖାଦ୍ୟ ମିଳିବା ଦ୍ୱାରା ସେମାନେ ଗରୀବ ଲୋକ ମାନଙ୍କୁ ଖାଦ୍ୟ ଦେବା ଦ୍ୱାରା ସେମାନେ ବହୁତ ଖୁସି ହୋଇଯାଆନ୍ତି ଯେହେତୁ ସେମାନକୁ ପ୍ରଧାନମନ୍ତ୍ରୀ ସେଇଥି ପାଇଁ ସେମାନେ ବିଭିନ୍ନ ବିଭିନ୍ନ ପ୍ରକାର କାମ କରନ୍ତି କାମ କରିବା ଦ୍ୱାରା ସେମାନେ ବହୁତ ସାହାଯ୍ୟ କରନ୍ତି ଆମକୁ ସାହାଯ୍ୟ କରେ କିନ୍ତୁ ବନ୍ୟା ହେବା ଦ୍ୱାରା ପ୍ରଧାନମନ୍ତ୍ରୀ କୌଣସି କାର୍ଯ୍ୟରେ ସାହାଯ୍ୟ କରେ ଆଉ ମୋଦୀ ବି ସାହାଯ୍ୟ କରେ